ହଁ ଆଜ୍ଞା କିିଏ କହୁଛନ୍ତି କ'ଣ କାମ ଥିଲା କି ହଁ କେତେ ହଜାର ଟଙ୍କାରେ ଆପଣ ନେବେ ହଉ ତା'ହେଲେ ହଁ ଆପଣ କୋଉଠୁ କହୁଛନ୍ତି କି ହେଲୋ ଆପଣ କୋଉଠୁ ହଉ ଆଚ୍ଛା କ'ଣ କରିବେ ଏତେଗୁଡ଼ା ନେଇକି ହଉ ତା'ହେଲେ ଆପଣ ଆସନ୍ତୁ ହଁ ଆପଣ ଆସନ୍ତୁ ଆଉ ତୁମ ପସନ୍ଦର ଲୁଗା ଯାହା ତୁମେ ନେବ ଆମେ ଲୁଗା ସବୁ ତୁମକୁ ଦେଇଦେବୁ ତୁମେ ଯାହା ତମ ବାଛିକି ହଉ ଆସିକି ନେଇଯାଆନ୍ତୁ ଆଉ ତୁମର ଆମେ ସବୁ କ୍ୱାଲିଟି କ୍ୱାଲିଟି ଜିନିଷ ତୁମକୁ ଦେଖେଇବୁ ଆଉ ହଉ ତା'ହେଲେ ଆସ ଆଉ ହଉ ଆଜ୍ଞା ନମସ୍କାର